ବ୍ରହ୍ମାଣ୍ଡ ବିଷୟରେ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି ଯେଉଁ ବିଷୟରେ କି ଆଜିର ଘଟଣା ଏବଂ କାଲିର ଘଟଣା ବିଷୟରେ ଜଣାପଡ଼ୁଛି ଏବଂ ବୈଜ୍ଞାନିକ ମାନେ ଗବେଷଣା କରି ଜାଣିଛନ୍ତି ଯେ ପୃଥିବୀ ପାଖରେ ଗୋଟିଏ ବ୍ଲାକ୍ ହୋଲ୍ ଅଛି ଯାହାକି ଏବେ ପର୍ଯ୍ୟନ୍ତ କ୍ଷତି କରିନାହିଁ କିନ୍ତୁ ଭବିଷ୍ୟତରେ ସେମିତିକା ବ୍ଲାକ୍ ହୋଲ୍ ଆଉ ବଢ଼ିବ ଯଦ୍ୱାରା ମଣିଷ୍ୟ ଜୀବନକୁ ଜୀବ ଏବଂ ପଶୁପକ୍ଷୀଙ୍କର କ୍ଷତି କିମ୍ବା ଅସ୍ଥିତ୍ୱ ରହିବନି